ହଁ ବାପା ମୋର ଛୁଟି ତ ହେଇଗଲା ବିଦେଶରେ ଗୁଟେ ବୁଲିଯିମା ହଁ ବୋଲେ ସେଥିରେ ସମସ୍ତଙ୍କୁ ପାସ୍ପୋର୍ଟ ତ କରିବାକେ ପଡ଼ବା ପାସ୍ପୋର୍ଟ ଯିମା ରିନ୍ୟୁଆଲ କରିଦେମା ଆର୍ ଗୋଟେ ପାସ୍ପୋର୍ଟ କେନ୍ଦ୍ର ଯେନ୍ ଅଛେ ସେନେ ଆପଏଣ୍ଟମେଣ୍ଟଟେ ନେଇଯିମା ହଁ କାଇଁ କାଇଁ ଡକ୍ୟୁମେଣ୍ଟ ଦେବାକେ ପଡ଼୍ସି ଜାଣିଛ ଜାଣିଛ ବୋଲେ କୁହ